ଯୋଗ ଅଭ୍ୟାସ କରିବାଦ୍ୱାରା ଆମର ଉତ୍ତମ ମାନସିକ ସ୍ଵାସ୍ଥ୍ୟ ରହିଥାଏ ଏବଂ ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିଥାଏ ଯୋଗ କରିବାଦ୍ଵାରା ଆମର ଦେହ ମନ ସବୁ ଶାନ୍ତ ରୁହେ ମେଡ଼ିସିନ ନଖାଇ ମଧ୍ୟ ଯୋଗ କରିବାଦ୍ୱାରା ଦେହକୁ ବହୁତ ଫାଇଦା ହୋଇଥାଏ ଯୋଗ ଦ୍ଵାରା ଅନେକ ଲୋକ ବଡ଼ ବଡ଼ ଲୋକ ରୋଗରୁ ମଧ୍ୟ ମୁକ୍ତ ହେଉଛନ୍ତି ଯୋଗର ବହୁତ ଆସନ ରହିଛି ସେଥିମଧ୍ୟରୁ ପଦ୍ମାସନ ସୂର୍ଯ୍ୟାଆସନ ଡେଇଁବା ଇତ୍ୟାଦି କଲେ ଆମର ଦେହ ଏବଂ ଗୋଡ଼ ଦୁଇଟି ସବୁ ଭଲ ହୋଇଥାଏ ଯୋଗ କରିବାଦ୍ୱାରା ମନ ଶାନ୍ତ ରୁହେ ଏବଂ ଯେଉଁ କାମ କରା ହୁଏ ଓ ସେହି କାମ ଶୀଘ୍ର ହୋଇଥାଏ ଯୋଗ କରିବାଦ୍ଵାରା ଉତ୍ତମ ଭାବନା ମନରେ ଜାଗୃତ ହୁଏ ଏବଂ ଲୋକମାନଙ୍କୁ ଦେଖିଲେ ଉତ୍ତମ ସଂସ୍କାର ଏବଂ ଅନେକ ଭଲ ଭଲ ବିଚାର ସବୁ ଆସିଥାଏ